ଆମ ସଂସ୍କୃତିରେ ବିଭିନ୍ନ ପ୍ରକାରର ବୃତ୍ତି ଅଛି ଯେମିତିକି ବାରିକ ସେ ସମସ୍ତଙ୍କର ଚୁଟି କାଟିବା ଦାଢ଼ି କାଟିବା କାମ କରି ସେ ତାର ବୃତ୍ତି ଏ କରିଥାଏ ତା ସହିତ ବ୍ରାହ୍ମଣ ତା' ବ୍ରାହ୍ମଣ ସେ ସମସ୍ତଙ୍କ ଘରେ ପୂଜା କରିବା ଦେବାଦେବୀଙ୍କୁ ପୂଜା କରିବା କାମ କରି ସେ ତାର ଟଙ୍କା ଉପାର୍ଜନ କରିଥାଏ କୃଷକ ଚାଷକାମ କରିଥାଏ ତା' ସହିତ ଧୋବା ସେ ତାର କାମ ହେଉଛି ପ୍ରତ୍ୟେକ ଘରେ କାହାର ଯଦି କୌଣସି କିଛି ଗୋଟିଏ କର୍ମ ହେଉଛି ସେ ଦିଗରେ ତା' ଘରେ ଯାଇକି ପାଣି ଛିଞ୍ଚିବା ଘର ଲିପିବା କ'ଣ ତାଙ୍କ ଲୁଗାପଟା ଧୋଇବା ଏହିସବୁ ବୃ ବୃତିବିଧାନ ତା' ସହିତ ଆଉ କିଛି ଜିନିଷ ଅଛି ନାଇକ ମାନେ ଯେଉଁମାନେ ଜ୍ୟୋତିଷ ସେମାନେ ସବୁ କାହାର ଜନ୍ମ ହେଲେ ତାଙ୍କମାନଙ୍କର ପାଞ୍ଜିଗଣି ଗଣ ଗଣା କାମ କରିଥାଏ ଆଉ ତାର ଜା ଜାତକରେ କ'ଣ ରାଶି ଉଠିଲା ସେହି ଜିନିଷ ସେ ଦର୍ଶେଇଥାଏ କିନ୍ତୁ ଏଇ ଯେଉଁ ବୃତ୍ତି ଗୁଡ଼ିକ ଦିନକୁ ଦିନ ଆମ ଅଞ୍ଚଳରେ ଲୋପ ପାଇବାକୁ ବସୁଛି ଯେମିତିକି ବାରିକ ବାରିକ ତାର କାମଟା ତାର ଦିନକୁ ଦିନ ଲୋପ ପାଇ ଯାଉଛି କାହିଁକିନା ବା ବଜାରରେ ଯେଉଁ ବିଭିନ୍ନ ପ୍ରକାରର ସେଲୁନ୍ ବାହାରି ଆସୁଛି ସେ ସେଲୁନ୍ରେ ଯାଇକି ସେମାନେ ଚୁଟି କାଟି ଦାଢ଼ି କାଟୁଛନ୍ତି ଯାହା ଦ୍ଵାରା ବାରିକ ଗାଁରେ ଥିବା ବାରିକମାନେ ସେମାନେ ଏଁ କୌଣସି ପ୍ରକାର କାମ ପାଇ ପାରୁନାହାନ୍ତି ଏ ହେଉଛି ଗୋଟିଏ ତାପରେ ହେଉଛି ଏଁ ଧୋବା ଧୋବାମାନେ ମଧ୍ୟ ଆଉ ତାଙ୍କର ସୁ କୌଣସି ବୃତ୍ତି ଆଉ ରହୁନାହିଁ କ'ଣ କେତେବେଳେ ଟିକିଏ ଡାକି ଦେଲେ କାମ କଲେ କଲେ ନ କଲେ ନାହିଁ ତାଙ୍କ ବୃତ୍ତି ଆସ୍ତେ ଆସ୍ତେ ଏଇ ଟାଇପର ବହୁତ ଅନେକ ବୃତ୍ତି ଅଛି ଯେଉଁଟାକି ଦିନକୁ ଦିନ ବୁଡ଼ିବାକୁ ଲାଗିଲାଣି